ହାଁ ଆରେ ସେ ଆରେ ସେ ଦୋକାନ କ'ଣ କହିବି କି ଦଶପଲ୍ଲାରେ ଯେଉଁ ବଡ଼ ଦୋକାନଟା କୁଆଡ଼େ ରାଇସିଂ ଦୋକାନ କରିଛନ୍ତି ଦୋକାନ କରିଛନ୍ତି ଯେ ଆରେ କେତେ ଟଙ୍କା ବେପାର ହେଉଛି ଦିନକୁ ଭାବୁଛି ତା'ର ସେଥିରେ ଗାଡ଼ି କରି ବ୍ୟାଙ୍କ୍ ବାଲାନ୍ସ କରି ଜାଗା ମଧ୍ୟ ଦୁଇ ତିନିଟା କିଣି ସାରିଲାଣି ସେ ଏ ଏରିଆରେ ଦଶପଲ୍ଲା ଏରିଆରେ କିଣି ସେଥିରୁ ଧାନ ଚାଉଳ ମାଣ୍ଡିଆ ବିରି କମ୍ ଫସଲ ଆଣୁଛି ସେ ଦୋକାନରେ ଗଦେଇଛି ଏ ଏମିତି ଚାଲିଛି ଆଉ ହାଁ ବୁଝିଲୁ କି ହ୍ୟାଲୋ ବ୍ୟାଙ୍କ୍ ବାଲାନ୍ସ କରି ସେ କେତେଟା ଦିନ ଭିତରେ ଦେଖୁନୁ ବର୍ଷକ ଭିତରେ କେତେ ଇମ୍ପ୍ରୁଭ୍ କରିଗଲାଣି ଆରେ ସେଠି ସେ ଦୋକାନରେ ତା'ର ସେପଟେ ବିସ୍କୁଟ୍ ଓ ପାମ୍ପଡ଼ ସେ ବୁଝିଲୁ ଡାଲି ଚାଉଳ ବିରି ମାଣ୍ଡିଆ ପ୍ରତ୍ୟେକ ଜିନିଷ କେତେ ଟଙ୍କା ଲାଭ କରୁଛି କେଜାଣି ଏ କି ଦୋକାନ କରିଛି ଏ ଚାରି ମାସ ଭିତରେ ଏବେ ଥରେ ଆସିଥିଲା ସେ ଗାଁକୁ ବୁଝିଲୁ କି ସେ କହୁଛି କହିଲା ମୋ ଆରେ ଜାଗା ଦୁଇ ତିନିଟା କିଣି ପୁରା ବ୍ୟାଙ୍କ୍ ବାଲାନ୍ସ କରିକି ଗାଡ଼ି ଗୋଟେ ବାହାର କରିଦେଇଛି ବହୁତ କିଛି ବେପାର ଚାଲିଛି ଏମିତି ଫୁଲ୍ ବେପାର ଚାଲିଛି ଚାଲିଛି ଏଁ ଆଉ ତୁମେ ଆଉ କ'ଣ କରୁଛ ହଁ ଆଚ୍ଛା ଆଚ୍ଛା ହଁ ହଉ ମୁଁ ଭାବୁଛି ସେଇପଟୁ କୁଆଡ଼େ ଗୋଟେ ଯାଇକରି କୁଆଡେ ଗୋଟେ କିଛି ଏଇ ଡାଲି ଚାଉଳ ଦୋକାନ ହଉ ଗୋଟେ ସଂସ୍ଥା ଦେଇଦିଆନ୍ତି କାରଣ ସେମାନେ ହେଲେ ଆଦିବାସୀ ଲୋକ ବୁଝିଲୁ କି ସେ ଜାଣିପାରୁନାହାନ୍ତି ସେପଟେ ଏଁ ତାଙ୍କଠୁ କିଛିଟା ପଇସା ଇନ୍କମ୍ କରିବା ମାରିବା ଭାରି ସୁବିଧା ଆଁ ସେଯୋଗୁଁ ମୁଁ ଭାବୁଛି ଏଇପଟ ଗୋଟେ ଡାଲି ଚାଉଳ ଦୋକାନଟା ଠିକ୍ କରି ପୁଣି ମୁଁ ଭାବୁଛି ଯେ ପାଖାପାଖି କେଉଁଠି ଏଁ ଡାଲି ଚାଉଳ ଦୋକାନ କରି ଏଁ ଗୋଟେ ଆରାମରେ ବସିବା ଏଠି ଗାଁ ଧନ୍ଦାରେ ବସି ବସି ଭଲ ଲାଗୁନି ଏଁ ଆଉ ପଇସା ପତର ଯାହା ଆସୁଛି ସେ ମଧ୍ୟ ଖର୍ଚ୍ଚ ହୋଇଯାଉଛି ତା ଭିତରେ ମୁଁ ତା ଭିତରେ କିଛି ଭେରାଇଟି ସଂଗ୍ରହ କରିବି ବୋଲି ଲକ୍ଷ୍ୟ କରୁଛି ବୁଝିଲୁ କି ମକା ମାଣ୍ଡିଆ ସୋରିଷ ହଳଦୀ ଏସବୁ ଜିନିଷକୁ ତା'ଦେହରେ ରଖିକରି ଏପୁଟକୁ ମାନେ ଖୋର୍ଦ୍ଧା ଭୂବନେଶ୍ଵର ଆଡ଼କୁ ସପ୍ଳାଏ କରିବାକୁ ମୋର ମଧ୍ୟ ଲକ୍ଷ୍ୟ ଦେଖ ଠାକୁରଙ୍କର ଇଚ୍ଛା କ'ଣ ଇଚ୍ଛା

ହଁ ହଉ ହଁ ହଉ ଶୁଣ ଶୁଣ ତୁ ଆସେ କେତେବେଳେ ଗାଁ ଆଡ଼େ ବୁଝିଲୁକି ଆସିଲେ ସାଙ୍ଗ ହୋଇ ମିଶିକି ଜାଗାଟା ଆଗ ଦେଖିଲା ପରେ କେଉଁଠି ଦୋକାନଟା କରିବା କ'ଣ ଚାଲିବ ସେଠି ତା ପାଇଁ ଗୋଟେ ଆଁ ଠିକ୍ କରିବା ଆଉ କେବେ ଆସିବୁ କହିଲୁ ହଁ ଆଉ ଟିକିଏ ଫୋନ୍ କରିବୁ ଆଉ ଆସିଲେ ସାଙ୍ଗ ହୋଇକି ଯିବା ଆଉ ରହିଲି